ହଁ ଆପଣ ଟିକେ ଶୁଣନ୍ତୁ ତ ଡ୍ରାଇଭର ଆଜ୍ଞା ଆପଣ ବହୁତ ଭଲ ମଣିଷଟିଏ ଭାଲି ନମ୍ବର ମଣିଷଟି ଆମକୁ ଭଲ ଭାବରେ ଆମର ଗନ୍ତବ୍ୟ ସ୍ଥଳରେ ପହଞ୍ଚେଇଦେଲେ ଆଉ ବାଟରେ କୋ କାହା ସହିତ କଥାବାର୍ତ୍ତା ହେଲେନି ବହୁତ ସ୍ପିଡ଼ରେ ଗାଡ଼ିକୁ ଚଲାଇଲେ ନାହିଁ ଆଉ ଯେଉଁଠାରେ ଟ୍ରାଫିକ୍ ଥିଲା ତାର ଭଲ ଭାବରେ ନିୟମକୁ ମାନି ଆପଣ ଚଲୋଉଥିଲେ ଆଉ ବହୁତ ନମ୍ର ବହୁତ ଭଲ ଭାବରେ ଆପଣ ଭାରି ସରଳ ଆପଣ ଛୋଟ କାମ କରୁଥିଲେ ମଧ୍ୟ ବହୁତ ଭଲ ଭାବରେ ଆପଣ ଆପଣ କାମକୁ ସୁଚାରୁ ରୂପେ ତୁଲାଉଛନ୍ତି ନୂଆ ଯାଗାକୁ ଠିକ ସମୟରେ ଠିକ ଜାଗାରେ ଆମକୁ ପଚେପହଞ୍ଚେଇ ଦେଲେ ଆଉ ବହୁତ ବଡ଼ ସାହାଯ୍ୟ କଲେ ଠିକ୍ ସମୟରେ ପହଞ୍ଚେଇଥିବାରୁ ସେଥିପାଇଁ ବହୁତ ଧନ୍ୟବାଦ ଆପଣଙ୍କୁ ଆଉ ଆପଣ ଆମେ ଭାବିଥିଲୁ ତ ଠିକ୍ ସମୟରେ ଆମେ ସେଠାରେ ପହଞ୍ଚି ପାରିବୁ ନାହିଁ ଆଉ ଆମ କାମକୁ ଆରମ୍ଭ କରିପାରିବୁ ନାହିଁ ସେଠାରେ ଆପଣ ଠିକ୍ ସମୟରେ ଠିକ୍ ଭାବରେ ପହଞ୍ଚେଇ ଦେଇଥିବାରୁ ସେଥିପାଇଁ ସେଥିପାଇଁ ଆପଣଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଆପଣ ବହୁତ ଭଲ ମଣିଷଟିଏ ମଧ୍ୟ ଆପଣଙ୍କ ପରି ଡ୍ରାଇଭର ଦେଖିବାକୁ ଭାରି ବିରଳ ଆପଣ ଭଲିଆ ଯଦି ଡ୍ରାଇଭର ମାନେ ଚାରିଆଡ଼େ ହୁଅନ୍ତି ତାହେଲେ ଆଉ ଆମର ରାସ୍ତାଘାଟରେ ଏକ୍ସିଡେଣ୍ଟ ହୁଅନ୍ତା ନାହିଁ ଆଉ ଲୋକମାନେ ଭଲ ଭାବରେ ଯାଆସ୍ କରିପାରିଥାନ୍ତେ ପ୍ରତିଦିନ ମୋବାଇଲ ଟିଭିରେ ରାସ୍ତା ଦୁର୍ଘଟଣା ଖବର ଜାଣିବାକୁ ମିଳୁଛି ଆପଣମାନଙ୍କର ଭଳିଆ ଡ୍ରାଇଭର ଥିଲେ ଆମ ବହୁତ ଆକାରରେ ଦୁର୍ଘଟଣା ରାସ୍ତାଜନିତ ଦୁର୍ଘଟଣା କମିଯାଆନ୍ତା ସେଥିପାଇଁ ଆପଣଙ୍କୁ ବିଶେଷ ବିଶେଷ ଧନ୍ୟବାଦ